ଓଡ଼ିଶା ସାଧାରଣତଃ ସାଂସ୍କୃତିକ ଲୋକମାନେ ଏଠି ବହୁତ ବାସ କରନ୍ତି ଆଉ ପରମ୍ପରାକୁ ଏମାନେ ବହୁତ ମାନନ୍ତି ବାର ମାସରେ ତେର ପର୍ବ ପାଳନ କରାଯାଏ ଆଉ ଏଠି ଓଡ଼ିଶାର ଲୋକମାନେ ସବୁ ଦେବାଦେବୀଙ୍କୁ ମାନନ୍ତି ଆଉ କ ଜଗନ୍ନାଥଙ୍କୁ ମାନନ୍ତି ସେ କୃଷ୍ଣଙ୍କୁ ମାନନ୍ତି ଆମର ମା ଯେଉଁ ମାଆମାନେ ରହିଛନ୍ତି ବିରଜା ରହିଛନ୍ତି ଲକ୍ଷ୍ମୀ ମାଆ ରହିଛନ୍ତି ସବୁ କାଳି ମା ସମସ୍ତଙ୍କୁ ମାନନ୍ତି ଆଉ ସବୁ ଦେବାଦେବୀମାନଙ୍କର ପୂଜା ବି ପାଳନ କରାଯାଏ ଆଉ ଦଶହରା ଦୀପାବଳି ସବୁ ପ୍ରକାର କାଳୀପୂଜା ସବୁପ୍ରକାର ରଜ ସବୁପ୍ରକାର ପର୍ବ ଏଠି ପାଳନ କରାଯାଏ ଆଉ ଏଠି ସବୁ ଲୋକମାନଙ୍କୁ ସମାନ ରୂପରେ ସମସ୍ତେ ଦେଖନ୍ତି ଯିଏ ଯାହାର ଯେଉଁମାନଙ୍କୁ ସମ୍ମାନ ଦେବାକଥା ସେମାନେ ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି ତ ଓଡ଼ିଶାର ଲୋକମାନେ ବହୁତ ଭଲ ସେମାନେ ସମସ୍ତଙ୍କୁ ସମ୍ମାନ ଦେବା ଜାଣିଛନ୍ତି ଏବଂ ଯେଉଁ ଜାଗାରେ ନିଜ ପାଇଁ କିଛି ଅସୁବିଧା ରହିଛି ଜାଣି ବି ତ ସେଇଠି ସେମାନେ କୌଣସି ମୋତେ ବି ଯିବେ ନାହିଁ ତ ବୁଝି ମାନେ ବୁଝି ଜିନିଷଟା ବୁଝନ୍ତି କି ହଁ କେଉଁ ଜାଗାରେ ଭଲ କେଉଁ ଜାଗାରେ ଖରାପ ସେଥିପାଇଁ ଓଡ଼ିଶାର ଲୋକମାନେ ସବୁ ଜାଗାରେ ପୂଜ୍ୟ ତ ସେମାନେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି ପ୍ରଥମେ ପ୍ରଥମେ ଯାହାକୁ ଦେଖିବେ ତାକୁ ସମ୍ମାନ ଦେବେ ଯଦି ସିଏ ଯଦି ସମ୍ମାନ ପାଇବାର ଯୋଗ୍ୟ ତ ତାକୁ ନିହାତି ରୂପରେ ତାକୁ ସମ୍ମାନ ଦେବେ ଆଉ ସେମାନେ ସମ୍ମାନ ଦେବାପାଇଁ ବହୁତ ଉଚ୍ଚକୋଟିର ଆ ପଣ ଏମତି କ'ଣ କରିଛନ୍ତି ଏମତି ସବୁ ନର୍ମାଲ୍ ଭାଷା ବ୍ୟବହାର କରନ୍ତି ଯାହାଦ୍ୱାରା କି ସେମାନେ ଭାବିବେ ଯେ ହଁ ତମ ଲାଇଫ୍ରେ ତାଙ୍କର ଇମ୍ପୋର୍ଟାନ୍ସ୍ ରହିଛି କିନ୍ତୁ ଆପ ସିଏ ଯେତେ ଭଲ ସେତେ ଖରାପ ବି ତ ସବୁ ସିଚୁଏସନ୍ ସବୁବେଳେ ସମାନ ନଥାଏ ତ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଇକି ଓଡ଼ିଶାର ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଇକି ହିଁ ମାନେ ବ୍ୟବହାର କରନ୍ତି